ବାର ଜାନୁଆରୀ ଦୁଇ ହଜାର ଷୋହଳ ତେଇଶି ମାର୍ଚ୍ଚ ଦୁଇ ହଜାରଏକୋଇଶି ଷୋହଳ ଷୋହଳ ମେ ଦୁଇ ହଜାର ବାଇଶି ଅଠର ଜୁନ୍ ଦୁଇ ହଜାର ତେଇଶି ପଚିଶି ଜାନୁଆରୀ ଦୁଇ ହଜାର ଚଉଦ